ମୋର୍ ନାଁ ହେଉଛି ସୁମି ମତେ ଷ୍ଟଡ଼ି କରବାର୍ ଲାଗି ଭଲ୍ ଲାଗ୍ସି ଷ୍ଟଡ଼ିରେ ଉନ୍ନତ୍ତି କରବାର୍ କେ ବି ବହୁତ ଇଚ୍ଛା ଅଛି ମୋର୍ ଆଉ ଡ଼୍ୟାନସିଙ୍ଗ୍ କରବାକେ ଭଲ୍ ସେ ଡ଼୍ୟାନସିଙ୍ଗ୍ ଶିଖାବାର୍ କେ ବି ଭଲ୍ ଲାଗ୍ସି ନାଚ ଗୀତ କରବାର୍ କେ ଭଲ୍ ଲାଗ୍ସି ଆଉ ରାନ୍ଧ୍ବାକେ ବି ଭଲ୍ ଲାଗ୍ସି କାହାର୍ ସାହାଯ୍ୟ କରବାର୍ କେ ବି ବହୁତ ପସନ୍ଦ ମୋତେ କାହାକେ ଦୁଃଖରେ ମୁଇଁ ଦେଖି ନ ପାରେ ଟିକେ ଆହା ଲାଗ୍ସି ମୋତେ ଆଉ କାହାର୍ ସାଙ୍ଗେ ଝଗଡ଼ା ଲାଗବାର୍ କେ ବି ଟିକେ ହେତେ ପସନ୍ଦ ନେଇଁ ସେ ସବୁରେ ଟିକେ ଦୂର୍ ରହେସି ମୁଇଁ ଆଉ ମାଆ ବାପାର କଥା ଟିକେ ବହୁତ ମାନ୍ସି କେଜି କି ନିଜ ମାଆ ବାପାର କଥା ମାନବାର୍ ଟା ବହୁତ ଭଲ୍ ହେ ଆଉ ସାଙ୍ଗ୍ ସାଥିରେ ବୁଲି ଯିବାକେ ଭଲ୍ ଲାଗ୍ସି ନୂଆ ନୂଆ ଜାଗା ମାନକେ ଯିବାକେ ଭଲ୍ ଲାଗ୍ସି ନୂଆ ନୂଆ ଜିନିଷ୍ ଶିଖିବାର୍ କେ ଦେଖିବାର୍ କେ ବହୁତ ଭଲ୍ ଲାଗ୍ସି ଆଉ କିନ ପାର୍ଟିସାଟି ହେଲେ କି ବିହା ପର୍ବ ହେଲେ ତା ତାଙ୍କେ ଗଲେ ବି ବହୁତ ଭଲ୍ ଲାଗ୍ସି କିଛୁ ନୂଆ ନୂଆ ଜିନିଷ୍ ପାଟିସିପେଟ୍ କରିବାର୍ ଲାଗି ହେଲେ ବି ସେଟା ବି କର୍ସି ମୁଇଁ ବହୁତ ଭଲ୍ ଲାଗ୍ସି ମୋତେ ହେ ସବୁ ଜିନିଷ୍